ଛୋଟ ବେଳେ ମୁଁ ଗୋଟେ ଆର୍ଟ ଶିଖିବାକୁ ଯାଏ ଆଉ ଆର୍ଟ ରେ ବହୁତ ବଡ଼ ବଡ଼ ପେଣ୍ଟିଙ୍ଗ ବି କରିଛି ବଡ଼ ବଡ଼ ସାଇଜ ର ଆଗରୁ ବହୁତ ଆମର ଏମିତି ଗୋଟେ ପାହାଡ଼ ଚିତ୍ର ହେଲାକି ବୋଟ ଗୋଟେ ମଣିଷ ଚିତ୍ର ହେଲା ଆଉ ବହୁତ ଗୋଟେ ଡିଜାଇନ ଫୁଲ ଫୁଲ ହଉ ନ ହେଲେ କିଛି ଘର ହେଲା ଆଉ ବହୁତ ବଢ଼ିଆ ମୁଁ ଚିତ୍ର କରୁଥିଲି ଆଗରୁ ଯେଉଁଟା କି ମୁଁ ଦେଖେ ଗୋଟେ ପେଣ୍ଟର ଥିଲା ଗୋଟେ ମୋର ସାଙ୍ଗ ଟେ ସାଙ୍ଗ ର ଭାଇ ଗୋଟେ ଥିଲା ପେଣ୍ଟର ଗୋଟେ ସେ ଖାଲି ପେଣ୍ଟିଙ୍ଗ କରେ ତାଙ୍କୁ ଦେଖି ମୋର ତାଙ୍କର ପେଣ୍ଟ କୁ ଦେଖି ମୋର ଇଛା ହେଲା ଗୋଟେ ପେଣ୍ଟିଙ୍ଗ କରିବା ପାଇଁ ଆଉ ପେଣ୍ଟିଙ୍ଗ ଟା ବି ବହୁତ ଏମିତି ଗୋଟେ କଳା ଯେଉଁଟା କି ସମସ୍ତିଙ୍କି ଗୋଟେ ଆଟ୍ରାକ୍ସନ ଆକର୍ଷଣୀୟ ହେବ ଜିନିଷ ଟା ତେଣୁ ତାଙ୍କୁ ଦେଖି ମୋତେ ଗୋଟେ ଛୋଟ ବେଳରୁ ହିଁ ପେଣ୍ଟିଙ୍ଗ ଶିଖିବା ପାଇଁ ମୋର ଇଛା ଥିଲା ତାପରେ ବି ମୁଁ ଟିକେ କିଛି ବଡ଼ ହେଲା ପରେ ଏଇ ପେଣ୍ଟିଙ୍ଗ ମଧ୍ୟ ଶିଖିଥିଲି ବାହାରେ ଜେ ଜେନେରାଲି ତାପରେ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ତ ମୁଁ ଶିଖିଲି କଲି ଆଉ ତାପାରେ ପାଠ ପ୍ରେସର ରେ ଆଉ କିଛି କରି ପାରିଲିନି ସେତେବେଳେ ଆଉ ପେଣ୍ଟଟେ ମୁଁ ଯେତିକି କରିଛି କି ଶିଖିଛି ନିଶ୍ଚିତ ଗୋଟେ ଭଲ ପେଣ୍ଟିଙ୍ଗ ହିସାବ ରେ ହେଇଟା ଗଣା ଯିବ